ଆମର ଧର୍ମ ଆମକୁ ସ୍ୱାସ୍ଥ୍ୟ ବିଷୟରେ ଶିକ୍ଷା ଦିଏ ଆମର ଶାରୀରିକ ମାନସିକ ଉପରେ ଯତ୍ନ ନିଏ ଯୋଗ ପ୍ରାଣାୟମ ସିଦ୍ଧି ଏସବୁ କରିବା ଦ୍ୱାରା ଆମର ରକ୍ତ ସଞ୍ଚାଳନ ଠିକ୍ରେ ହୁଏ ଆଉ ମାନସିକ ଠିକ୍ ବି ହୁଏ ଆମର ଗୋଡ଼ ଆଣ୍ଠୁ ବିନ୍ଧା ଯୋଗ କରିବା ଦ୍ୱାରା ମାନସିକ ରୋଗ କମିଯାଏ ଯେମିତି ବ୍ଲଡ଼ପ୍ରେସର୍ ମୁଣ୍ଡବିନ୍ଧା କମିଥାଏ ମୋଟାପଣ ବି କମିଥାଏ ଆମକୁ ଶାନ୍ତି ଲାଗେ ଯୋଗ କରିବା ଦ୍ୱାରା ଆମର ଗୋଡ଼ ହାତ ସବୁ ମୁଣ୍ଡ ସବୁ ପ୍ରକାର ଅବୟବ ଗୁଡ଼ାକ ଠିକ୍ ସେ ରୁହେ ଆଉ ହଜମ୍ ବି ଠିକ୍ ହୁଏ ଯେ କୌଣସି ଖାଦ୍ୟ ଖାଇଲେ ବି ଠିକ୍ ହଜମ ବି ହୁଏ ଆଉ ଯୋଗ ପ୍ରାଣାୟମ ସକାଳୁ ଥରେ ଆଉ ସନ୍ଧ୍ୟାବେଳେ ଥରେ କଲେ ଠିକ୍ ଆମ ଦେହଟା ଠିକ୍ରେ ରହେ ଯୋଗ କରିବା ଦ୍ୱାରା ମାନସିକ ଶାନ୍ତି ବି ମିଳେ ଭଲ ନିଦ୍ରା ବି ହୁଏ